ହଁ ହଁ ପୁରୁଣା କିଛି କାର୍ଯ୍ୟ ମଧ୍ୟ ଶୁଣିବାକୁ ମିଳିଥାଏ ଯାହାକି ବାଲ୍ୟ ବିବାହ ଜାତି ଭିତ୍ତିକ କାର୍ଯ୍ୟ କାହାଣୀ ଅନେକ ବାଲ୍ୟ ବିବାହର ଗୋଟେ ଅଭିିଷକ୍ତ ରାଜ୍ୟ ବୋଲି କୁହାଯାଏ ମଧ୍ୟ ବିବରଣ ଧାରାବାହିକ ବିବରଣୀ ଜଣାଯାଏ ଆଜି ଏବେ ଆଗ ପୁରାତନ ଯୁଗରେ ବୟସର ସୀମା ନିର୍ଦ୍ଧିଷ୍ଟ ସୀମା କିଛି ନଥିଲା ତ ଯେ ଝିଅ ଝିଅ ଯେତେବେଳେ ଚାହୁଁଥିଲେ ସେ ବିବାହ କାର୍ଯ୍ୟ ରୂପରେ ତତ୍ପର କରି ବିବାହ କାର୍ଯ୍ୟକ୍ରମ କରାଉଥିଲେ ଓ ଏସବୁ ଜାତି ଉଚ୍ଚ ନିଚର ଭେଦଭାବ ବହୁତ ମଧ୍ୟ ରହୁଥିଲା ଯେ ବ୍ରାହ୍ମଣ ସମାଜ ବୈଶ୍ୟ ସମାଜ ଓ କ୍ଷତ୍ରିୟ ସମାଜ ରହୁଥିଲା ବ୍ରାହ୍ମଣମାନେ ସବୁବେଳେ ପୂଜା ବ୍ୟସ୍ତ ରହୁଥିଲେ ଓ କ୍ଷତ୍ରିୟମାନେ ଯୁଦ୍ଧ ବିଦ୍ୟାରେ ଆଗ କରୁଥିଲେ କ୍ଷେତ୍ର ସାମ୍ରାଜ୍ୟ ଉପରେ ସେମାନଙ୍କୁ ସଦାସର୍ବଦା ଚାଷ କାମ କାର୍ଯ୍ୟରେ ସେମାନଙ୍କୁ